ପ୍ରଥମରୁ ତ ଆମେ ଟ୍ୟାପ୍ ପାଣିର ସୁବିଧା ପାଇ ପାରୁନଥିଲୁ କିନ୍ତୁ ପରବର୍ତ୍ତୀ ସମୟରେ ଆମେ ଟ୍ୟାପ୍ ପାଣି ପାଇଲୁ ଏବଂ ଟ୍ୟାପ୍ ପାଣି ପାଇବା ପରେ ଆମକୁ ବହୁତ ସୁବିଧା ହେଲା ଯେମିତିକି ଟ୍ୟାପ୍ ପାଣି ପାଇବା ଦ୍ୱାରା ଆମେ ପାନୀୟ ଜଳ ପାଇଁ ବୋଲି କୌଣସି ଦୂରଦୂରାନ୍ତରକୁ ଯେମିତିକ ନଳକୂଅ ପୋଖରୀ ପାଖକୁ ଯିବାକୁ ପଡ଼ିଲା ଆବଶ୍ୟକ ପଡ଼ିଲାନି ଆମେ ଅତ୍ୟନ୍ତ ସୁବିଧାରେ ପାଣି ପିଇବାକୁ ବ୍ୟବହାର କରିବାକୁ ପାଇପାରିଲୁ ସେଇ ଯାହାଦ୍ୱାରା କି ଆମକୁ ବହୁତ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା ନାହିଁ ଏବଂ ଟ୍ୟାପ୍ ପାଣି ଆମେ ଯାହା ପାଉଛୁ ତାହା ପରିଷ୍କାର ରହୁଛି ଯାହାଦ୍ୱାରା କି ତାହା ଆମ ସ୍ୱାସ୍ଥ୍ୟ ପକ୍ଷେ ମଧ୍ୟ କୌଣସି ପ୍ରକାର ଏହା କ୍ଷତି କରାଇ ନ ଥାଏ ଆମେ ଯେମିତି ସମସ୍ତେ ଜାଣିଛୁ ଯେ ଜଳ ହିଁ ଜୀବନ ଜଳ ବିିନା ଜୀବନ ସମ୍ପୂର୍ଣ୍ଣ ଭାବରେ ଅସମ୍ଭବ ତେଣୁକରି ଜଳ ଗୋଟେ ବହୁତ ଆବଶ୍ୟକୀୟ ଆବଶ୍ୟକୀୟ ଜିନିଷ ଅଟେ ଜଳ ବିନା ଜୀବନ ଅସମ୍ଭବ ହିଁ ବୋଲି ଆମେ ମନେକରି ଆସିଅଛୁ ଏବଂ ଏହା ନିରାଟ ସତ୍ୟ ଅଟେ ଟ୍ୟାପ୍ ପାଣି ଆମ ଘରଦ୍ୱାର ଅଥବା ଘରକୁ ଭିତରକୁ ଆସିବା ଦ୍ୱାରା ଆମେ ବହୁତ କିଛି ସାହାଯ୍ୟ ପାଇପାରୁଛୁ ଯାହାଦ୍ୱାରା କି ଆମକୁ ଅସୁବିଧାର ସମ୍ମୁଖୀନ ହେଇପାରୁନି ବହୁତ ଦୂର ଦୂର ଯାଇକି ଆମକୁ ପାଣି ସଂଗ୍ରହ କରି ଆଣିବାକୁ ପଡ଼ୁଥିଲା ତାହା ଗୋଟେ ଦୃଷ୍ଟିରୁ ବହୁତ ଭଲ ହେଉଛି ଏବଂ ଯାହାଦ୍ୱାରା କି ଆମେ ବହୁତ ଭଲରେ ପାଣି ବ୍ୟବହାର କରିବାକୁ ପାଇପାରୁଛୁ ସେଇ ପାଣି ଆମେ ବହୁତ କାମରେ ଲଗେଇ ଥାଉ ଯେମିତିକି ରୋଷେଇ କରିବା ଗାଧୋଇବା ପିଇବା ଇତ୍ୟାଦି ଏବଂ ପାଣି ଏମିତି ହିଁ ପ୍ରତ୍ୟେକ ଆମ ଜାଗାକୁ ବୋଲିି ନୁହଁ ପ୍ରତ୍ୟେକଟି ଜାଗାକୁ ଯିବା ଦ୍ୱାରା ସମସ୍ତେ ଟିକେ ସାହାଯ୍ୟ ସମସ୍ତଙ୍କୁ ସାହାଯ୍ୟ ହୋଇଯାଇଥାନ୍ତା ସମସ୍ତେ ବହୁତ ଭଲ ସଫା ପାଣି ପାଇ ପାରିଥାନ୍ତା ଯାହାଦ୍ୱାରା ପ୍ରତ୍ୟେକଟି ଜନଜୀବନ ଖୁସିରେ ନିଜ ଜୀବନଯାପନ କରିପାରିଥାନ୍ତେ